ଭାରତରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ସାସ୍ଥ୍ୟବସ୍ଥା ବହୁତ ଭଲ ଅଛି ଆଉ ଡାକ୍ତରଙ୍କୁ ଉପଲବ୍ଧ ଭଲ ଅଛି ସବୁ ପ୍ରକାର ଡାକ୍ତର ଉପଲବ୍ଧ ହୋଇ ରହୁଛନ୍ତି ଆମର ନିକଟତମ ଡକ୍ଟର ମେଡିକାଲ୍ ହେଉଛି ଗୋବରା ମେଡିକାଲ ଆଉ ଭଧନା ମେଡିକାଲ ଭଧନାରେ ବି ସବୁ ପ୍ରକାର ଡାକ୍ତର ରହୁଛନ୍ତି ମେଡିସିନ୍ ଫେସିଲିଟି ସ୍ତ୍ରୀ ରୋଗ ବିଶେଷଜ୍ଞ ଶିଶୁ ରୋଗ ବିଶେଷଜ୍ଞ ଅସ୍ତି ଶଲ୍ୟ ବିଶେଷଜ୍ଞ ନର୍ସ୍ ଫର୍ସ୍ ସବୁ ଭଲ ଅଛନ୍ତି ସବୁ ପ୍ରକାର ଯନ୍ତ୍ରପାତି ବିି ରହୁଛି ଏମ ଆର ଆଇ ସ୍କାନ ଅଲ୍ଟ୍ରାସାଉଣ୍ଡ ତାପରେ ବ୍ଲଡ୍ କଲେକ୍ସନ ବ୍ଲଡ୍ ଗ୍ରୁପ ସବୁ ମିଳୁଛି କଲେକ୍ସନ ହୋଇଥାଉଛି ବ୍ଲଡ୍ ଗ୍ରୁପ୍ ବି ଚେକ୍ କରାହେଉଛି ଏକ୍ସରେ ବି ହେଉଛି ସିଟି ସ୍କାାନ ବି ହେଉଛି ବନ୍ଧନ ମେଡିକାଲରେ ଆଜି ଆଗ ଅପେକ୍ଷା ବହୁତ ଉପଲୋଧ ହେଲାଣି ଓଡ଼ିଶା ଆଉ ଆଗକୁ ବି ବହୁତ ଭଲ କରିବ ଆଉ ଡକ୍ଟର ବି ଭଲ ବହୁତ ଭଲ କାମ କରୁଛନ୍ତି ଆଗ ଆଗେ ଲୋକ ଛି ଛା କରି ଲୋକଙ୍କୁ ଚିକିତ୍ସା କରୁଥିଲେ ଏପରି ଡକ୍ଟର ମାନେ ଭଲ କରୁଛନ୍ତି ପୁରା ସ୍ନେହ ଶ୍ରଦ୍ଧାରେ ଡକ୍ଟରମାନେ ରୋଗୀମାନଙ୍କୁ ଦେଖୁଛନ୍ତି ଆଉ ମେଡିସିନ ବି ଲେଖୁଛନ୍ତି ଆଉ ଡକ୍ଟର ହେଉଛି ଆମ ପୁରା ଆମ ପାଇଁ ଭଗବାନ ଡକ୍ଟର ନଥିଲେ ଆଉ ରୋଗ କେବେ ବି ଯିବନି ସେଥିପାଇଁ ଦ୍ୱିତୀୟ ଭଗବାନ ହେଉଛି ଡକ୍ଟର ଡକ୍ଟର ଉପସ୍ଥିତ ବୁଦ୍ଧିରେ ମଣିଷ ବି ଭଲ ହୋଇଯାଏ କେଡ଼େ ବଡ଼ ରୋଗ ଆସିଥିଲେ ବି ଡକ୍ଟର ରୋଗ ଭଲ କରିଦେଇ ଆଉ ଯନ୍ତ୍ରପାତି ସବୁ ଭଲ ଯନ୍ତ୍ରପାତି ରହୁଛି ମେଡିକାଲରେ ଆଉ ବାହାରକୁ ଯିବାକୁ ପଡ଼ୁନି ଦିଲ୍ଲୀ ବମ୍ବେ ଯିବାକୁ ପଡ଼ୁନି ଓଡ଼ିଶାରେ ବି ସବୁ ଉପଲବ୍ଧ ମିଳିଯାଉଛି ଲୋକମାନଙ୍କୁ ଆଉ ଆଗେ ଲୋକ ବା ଦିଲ୍ଲୀ ଯାଉଥିଲେ ବମ୍ବେ ଯାଉଥିଲେ ଏବେ ଯିବାକୁ ପଡ଼ୁନି ଆଉ ଓଡ଼ିଶାରେ ବି ସବୁ ଜିନିଷ ହୋଇଯାଉଛି ଏମ ଆର ଆଇ ସ୍କାନ ସିଟି ସ୍କାନ ଏଇଟା ହେଉଛି ସବୁ ମହଙ୍ଗା ଜିନିଷ ଆଗେ ଏମ ଆର ଆଇ ସ୍କାନ କରିବାକୁ ବାହାରକୁ ଯିବାକୁ ପଡ଼ୁଥିଲା